ହ୍ୟାଲୋ ଅଟୋ ବାଲା କାହିଁକି ଏତେ ଜୋର ବିଳମ୍ବ କରିଛ ବହୁତ ବିଳମ୍ବ ହେଲାଣି ସାତଟାବେଳୁ କୁହାଯଇଥିଲା କାହିଁକି ଏତେ ଲେଟ୍ରେ ଆସିଛ ସାତଟାରେ ତ ଆସିବାର ଥିଲା ନଅଟା ହେଇଗଲାଣି ବହୁତ କାମ ଅଛି ବହୁତ ସପିଙ୍ଗ ଅଛି ରେଷ୍ଟୁରାଣ୍ଟ ଯିବାର ଅଛି ଭୋଜି ଅଛି ବହୁତ ଜିନିଷ ଅଛି ସବୁଆଡ଼େ ଯିବାର ଥିଲା ବହୁତ ଲେଟ୍ ହେଲାଣି କାହିଁକି ମେଡ଼ିକାଲ ଯିବାର ଅଛି ଗୋଟିଏ ଦୁର୍ଘଟଣା ହେଇଯାଇଛି ମେଡ଼ିକାଲ୍ରେ ନମ୍ବର କରିବାର ଅଛି ବହୁତ କାମ ଅଛି ଆପଣ ଆସିବାରେ କାହିଁକି ଏତେ ଲେଟ୍ ହେଲାଣି ଡକ୍ଟରକୁ ବହୁତ ଜିନିଷ ଦେଖେଇବାର ଅଛି ମେଡ଼ିସିନ୍ ଆଣିବାର ଅଛି ବହୁତ ମେଡ଼ିକାଲ୍ ଯିବାର ଅଛି ସବୁ କାମ କରିବାର ଅଛି ମେଡ଼ିକାଲରୁ ଆସିଲା ପରେ ଆହୁରି ମାମୁଁଘରକୁ ଯିବାର ଅଛି ମାଉସୀ ଘର ଭୋଜି ଅଛି ମାଉସୀ ଘରକୁ ଯିବାର ଅଛି ବହୁତ କାମ ଅଛି କାହିଁକି ଏତେ ଲେଟ୍ ହେଲାଣି କାଲିଠୁ ମୁଁ ତ ବୁକ୍ କରିଦେଇଥିଲି କାହିଁକି ଏତେ ଲେଟ୍ ହେଲାଣି ସାତଟାବେଳୁ ତ ବୁକ୍ କରିକି କୁହାଇଥିଲା କାହିଁକି ଏତେ ଲେଟ୍ କରିକି ଆସିଛ କାଲି କାଲି ପଇସା ବି ଛିଡ଼େଇ ଥିଲେ ଦୁଇହଜାର ଟଙ୍କା କାଲି କହିଲେ ଆସିବ ବୋଲି ଆଜି କାହିଁକି କେତେ ବିଳମ୍ବ କରିଛ କ'ଣ ପାଇଁ ଲେଟ୍ ହେଲା ଯେତେ ଜଲ୍ଦି ପାରୁଛ ଆସ